ହଁ ଭାଇ ଆପଣଙ୍କ ଦୋକାନରେ ଭଲ ଚାଟ୍ ହୁଏ ପରା ହଉ ଗୋଟେ ପ୍ଲେଟ୍ ଦିଅନ୍ତୁ ଆଉ ଦୁଇଟା ପ୍ଲେଟ୍ ପାର୍ସଲ୍ କରିଦିଅନ୍ତୁ ଆଉ ଗୋଟେ ପ୍ଲେଟ୍ କେତେ ଗୋଟେ ପ୍ଲେଟ୍ କେତେ ଟଙ୍କା ନେଉଛନ୍ତି କି ଆଉ କିଛି ଅଲଗା ତିଆରି ହୁଏ କି ନା ଖାଲି ଚାଟ୍ ଏ ଚାଓମିନ୍ କେତେ ନିଏ ମୋର ଚାଟ୍ ଦରକାର

ଚାଟ୍ଟା କେମିତିକା ତିଆରି କରନ୍ତି ହଁ ବହୁତ ଜିନିଷ ଅଛି ଯେ ସେଇଟାକୁ କେମିତିକା ତିଆରି କରନ୍ତି ବନାନ୍ତି ଟିକେ କୁହନ୍ତୁ ଖଟା ପାଣିଟା କେଉଁ ଖଟାରେ ବନାନ୍ତି ପାମ୍ପଡ଼ ହେରିକା ଅଛି ନା ତା'ସହିତ ଚାଟ୍ର ସସ୍ କ'ଣ କ'ଣ ଅଛି ସସ୍ ଦେବେ ଅଳ୍ପ ସସ୍ଟା ଦରକାର ଦୋକାନଟା କେତେ ବର୍ଷ ହେଇଗଲା ତାହେଲେ ତ ବହୁତ ଲୋକ ଆସୁଥିବେ ଖାଇବା ପାଇଁ କେତେବେଳଠୁ ଦୋକାନ ଖୋଲା ହୁଏ କେତେବେଳେ ବନ୍ଦ ହୁଏ ମୁଁ ଶୁଣିଥିଲି ସେଥିପାଇଁ ତ ଆସେ ଭଲ ଦିଅନ୍ତି ବୋଲି ଲୋକଙ୍କଠୁ ଶୁଣିକି ଏଥିରେ ଇନକମ୍ କରି ଆପଣଙ୍କ ଘର ଚଳି ଯାଆନ୍ତି